ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ତୀର୍ଥ ସ୍ଥାନ ମଧ୍ୟ ରହିଛି ଦେଖିବାକୁ ମିଳେ କୋଣାର୍କ ପୁରୀ ଜଗନ୍ନାଥ ମନ୍ଦିର ଏଠାକୁ ବୁଲିବା ପାଇଁ ଦେଶ ବିଦେଶ ବାହାରୁ ବହୁତ ଲୋକମାନେ ମଧ୍ୟ ଆସନ୍ତି ବୁଲିବା ପାଇଁ ଧର କଳା କୋଣାର୍କରେ ରହିଥିବା ଆମର କଳା କାର୍ଯ୍ୟ ସ୍ଥାକୁ ଦେଖିବା ପାଇଁ ବହୁତ ଲୋକମାନେ ଆସନ୍ତି ବହୁତ ଏଠାରେ ଦେଖିବା ଜିନିଷ ମଧ୍ୟ ଅଛି ଆମ ଓଡ଼ିଶାରେ ବୁଲିବା ଜିନିଷ ଅଛି ପୁରୀରେ ଜଗନ୍ନାଥଙ୍କ ମନ୍ଦିର ଅଛି ଜଗନ୍ନାଥଙ୍କ ମନ୍ଦିରରେ କେ କି କେଉଁ କେଉଁ ଠାକୁର ଅଛନ୍ତି କେତୋଟି ବେଢ଼ା ଅଛି କେତୋଟି ପାହାଁଚ ଅଛି ଏମିତି ଅରୁଣ ସ୍ତମ୍ବ କେଉଁଠି ଏବଂ ମନ୍ଦିର ଭିତରେ ଅନେକ ଆହୁରି କେତେ ମଧ୍ୟ ସବୁ ଜାଣିବାର ଜିନିଷ ଅଛି ସେଗୁଡ଼ା ଅଛି ସବୁ ଯାତ୍ରୀ ମାନେ ଯେଉଁ ଆସନ୍ତି ଆମେ ତାଙ୍କୁ ଭଲ ଭାବେ ଦେଖାଉ ବୁଲାଉ ଏବଂ ସେ ତା'ର ଦେଖି ବୁଲି ଉପଭୋଗ କରନ୍ତି ଏଠାର ଓଡ଼ିଶାରେ ଆମର ଅନେକ ମନ୍ଦିର ଦେଖିବାକୁ ମିଳେ ନାଇଁ ମଧ୍ୟ ଦେଖିବାକୁ ମିଳେ ଏଠାର ପରିବେଶ ବହୁତ ବାହାର ଲୋକ ଲୋକଙ୍କୁ ବହୁତ ଭଲ ଲାଗିଥାଏ ସେଥିପାଇଁ ଆମର ପୁରୀ ଆସନ୍ତି ବୁଲିବା ପାଇଁ ସବୁ ବୁଲି ସାରିବା ପରେ ଆମର ଏଠି ହୋଟେଲ୍ ଅଛି ହୋଟେଲ୍ରେ ବିଶ୍ରାମ କରନ୍ତି ବିଶ୍ରାମ ବିଶ୍ରାମ କରି ସାରିବା ପରେ ମଧ୍ୟ ସକାଳୁ ଉଠି ପୁଣି ତାଙ୍କର ସାଇଡ଼୍ ସିନ୍ ବୁଲିବା ପାଇଁ ମଧ୍ୟ ଯାତ୍ରୀ ଯାଆନ୍ତି ତାଙ୍କୁ ସେ କିଭଳି ଭାବେ ସବୁ ଜିନିଷଟା ଠିକ୍ଠାକ୍ ଜାଣି ପାରିବେ ଦେଖି ପାରିବେ ସମସ୍ତ ଓଡ଼ିଶାରେ କ'ଣ କେଉଁଠି ଅଛି କଳା ସବୁ ସବୁ ପ୍ରକାର ଜିନିଷ ଜାଣି ପାରିବେ ଏହିଭଳି ଭାବେ ଆମେ ତାଙ୍କର ସବୁ ଦାୟିତ୍ୱ ନେଇଥାଉ ଯେଉଁ ବାହାରୁ ସବୁ ଯାତ୍ରୀ ଆସନ୍ତି ସେ କିଭଳି ଠିକ୍ଠାକ୍ ଭାବେ ସବୁ ଦର୍ଶନ କରି ତାଙ୍କର ଘରକୁ ସେ ଫେରି ପାରିବେ ସେଥିପାଇଁ ଆମେ ମାନେ ତତ୍ତ୍ୱ ପକ୍ଷ ଦେଇଥାଉ ତାଙ୍କୁ ଆମେ କାର୍ଯ୍ୟରେ ବାଧା ବିଘ୍ନ କିପରି ନ ହେବ ଏବଂ ସେ କେ ଠିକ୍ଠାକ୍ ସବୁ ଦେଖି ତାଙ୍କର ଘରକୁ ସେ କିପରି ଯିବେ ଏଇଟା ମଧ୍ୟ ନ ନଜରରେ ରଖିଥାଉ